ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ ବିଭିନ୍ନ ପ୍ରକାରର ଚାକିରୀର ସୃଷ୍ଟି ହୋଇଛି ଯେପରିକି କଳା କ୍ରିଡ଼ା ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଅନେକାଂଶରେ ଚାକିରୀ ସୃଷ୍ଟି ହୋଇଛି କଳା ଯେପରିକି ରୋଷେଇ କାର୍ଯ୍ୟ ଫୋଟୋଗ୍ରାଫି ମେକପ୍ ବା ସୁନ୍ଦର ଭାବରେ ସଜାଇବାର ଏସବୁରେ ଅନେକାଂଶରେ ଚାକିରି ସୃଷ୍ଟି ହେଇଛି ଏବଂ ଯୁବପିଢ଼ିମାନେ ଏସବୁକୁ ନିଜର ପେଶା ଭାବେ ଗଢ଼ି ଉଠିବାରେ ଆଗେଇ ଚାଲିଛନ୍ତି ଏବଂ ଆଜିକାଲି ଅଧିକାଂଶରେ ସୁନ୍ଦର ସ୍ୱାସ୍ଥ୍ୟ ବା ବଡ଼ି ବିଲ୍ଡିଂ କରିବାରେ ପିଲାମାନେ ମଧ୍ୟ ମନ ବଢ଼ାଉଛନ୍ତି ଯାହାଦ୍ୱାରାକି ସେଥିରେ ମଧ୍ୟ ଚାକିରୀର ସୃଷ୍ଟି ହୋଇଛି ଏହା ବ୍ୟତୀତ ଲୋକମାନେ ଭିଡ଼ିଓ କରିବାକୁ ଅଧିକାଂଶରେ ପସନ୍ଦ କରୁଛନ୍ତି ଯାହାକି ୟୁଟ୍ୟୁବ୍ ଇନ୍ସଟାଗ୍ରାମ ଏସବୁରେ ସେମାନେ ଏସବୁକୁ ପ୍ରଦର୍ଶନ କରି ସେଥିରୁ ମଧ୍ୟ କିଛି ଅର୍ଥ ଉପାର୍ଜନ କରିପାରୁଛନ୍ତି ତେଣୁ ଆଜିକାଲିର ଯୁବ ପୀଢ଼ିମାନେ ନିଜକୁ ସମାଜରେ ପରିଚିତ କରିବା ପାଇଁ ଅଧିକାଂଶରେ ଭିଡ଼ିଓର ପ୍ରଦର୍ଶନ କରୁଛନ୍ତି